ଜୟ ଜଗନ୍ନାଥ ଭାଇ ହଁ ହଁ ପରା ଟିକିଏ ଇୟାଡ଼େ ବୁଲିବା ପାଇଁ ଆସିଥିଲି ତ ଆପଣଙ୍କ ପାଖରେ ଟିକିଏ କାମ ଥିଲା ଆଉ ଇଏ ଆମର ଯେଉଁ ଷ୍ଟାଫ୍ ନାହାନ୍ତି କି ସାର୍ ଆମ କମ୍ପାନୀ ସେମାନେ କହୁଛନ୍ତି ଏବେ ଗୋଟେ ଆସୁଛି ନୂଆ ବର୍ଷଟେ ତ ସେମାନେ କହୁଥିଲେ କୁଆଡ଼େ ଟିକିଏ ବୁଲାବୁଲି କରିବେ ଭୋଜି ଭାତ କରିବେ ବୋଲି କହୁଥିଲେ ହଁ ହଁ ତ ଆପଣଙ୍କ ପାଖରେ ଟ୍ରାଭେଲ୍ ଏଜେନ୍ସିଟା ଅଛି ନା ଆପଣଙ୍କର ହଁ ତ ମୁଁ ଭାବୁ ଥିଲି ଟିକିଏ ଆପଣଙ୍କଠୁ ଟିକିଏ ବୁଝିବାଟା ଭଲ ହବ ଇଏ ଷ୍ଟାଫ୍ମାନେ ସବୁ ବାହାରେ ରହୁଛନ୍ତି ପ୍ରାୟ ଆମର ଇଆଡ଼େ ତ ଲୋକାଲ୍ଟା କମ୍ ମାତ୍ରାରେ ଅଛନ୍ତି ତ ସେଥିପାଇଁ ଭାବୁଥିଲୁ ଯେ ସେ ସମ୍ବଲପୁର ଫମ୍ବଲପୁର ତାପରେ ଆମର ଇଏ ସେ ଡ୍ୟାମ୍ଟା ନାହିଁ ଆମର ହୀରୀକୁଦ ଡ୍ୟାମ୍ ଆଉ ସବୁ ସିୟାଡ଼େ ଟିକିଏ ବୁଲାବୁଲି କରି ତାପରେ ଗୋଟେ ଟୁର୍ ଯାଇକି ଆସନ୍ତେ ଭଲ ହୁଅନ୍ତା ଆଉ ହଁ ନାଇଁ ହୀରାକୁଦ ଯିବା ବୁଲିବା ଟିକିଏ ଆଉ କୁଆଡ଼େ ଭଲ ଟୁରିଷ୍ଟ ପ୍ଲେସ୍ ଯାଗା ସେ ମନ୍ଦିର ଯାଗା ଅଛି ଆମ ସମଲେଶ୍ୱରୀ ମନ୍ଦିରଟା ସବୁ ବୁଲିବୁଲା ଯିବା ବୋଲି ଭାବୁଥିଲି ଆଉ ଆମର ହେଇଯିବେ ତିରିଶ ଚାଳିଶ ଲୋକ ଖଣ୍ଡେ ହେଇଯିବେ ହଁ ବା ବସ୍ରେ ଏକା ଯିବା ସେଫ୍ଟି ହବ ନା ସେଇଟା ବସ୍ରେ ଯିବା ଝିଅଯାକ ଫେରୁଛନ୍ତି ସେଠି ହଁ ହେଲେ କେତେ କ'ଣ ଫିସ୍ ଯାକ ଅଛି ଆପଣଙ୍କର କେତେ ନଉଛନ୍ତି କ'ଣ

ହଁ ରହିବାଟା କ'ଣ ଲଜଫଜ ଯାହା ଭଡ଼ା ନେବେ ଆଉ ହଁ ଆଉ ସେଠି ହଁ ହଁ ଠିକ୍ ଅଛି ସାର୍ ଆଉ ଇଏ ଆପଣଙ୍କର ସେ ଯେଉଁ କଳାହାଣ୍ଡି ପଟେ ଭଲ ଯାଗା ଅଛି କି ସାର୍ କେଉଁ କେଉଁ ଯାଗା ଅଛି ହେଲେ ଫୁଲି ଝରନ୍ ସାର୍ ଫୁଲି ଝରନ୍ଟା ମାନେ ସେ ଯେଉଁ ଗୀତ ଫିତ ଯାକ ସୁଟିଂ ହେଉଥିଲା ସେଇଟା ତ ସେଇଟାକୁ ଯିବେ ବୋଲି କହୁଥିଲେ ସେ ମାଣିକେଶ୍ୱରୀ ମନ୍ଦିରଟା ଟିକିଏ ବୁଲିବେ ବୋଲି କହୁଥିଲେ ହୁଁ ଆମେ ଉ ଇଏ ଆମେ ଯିବା ଗୋଟେ ଅଠେଇଶ ଅଣତିରିଶ ପଟେ ଯିବା ଅଛି ତ ସେ ଯେଉଁ ଟ୍ରାଭେଲ୍ କଲା ବୋଲି ସାର୍ ଆପଣଙ୍କ ଗାଇଡ଼ ହିସାବରେ ଯାଉଛନ୍ତି ନା ନାଇଁ ଲୋକଯାକ ତାହାଲେ ଆପଣ ଯାଉନାହାନ୍ତି ନିଜେ ହଁ ହଁ ହଁ ହେଉ ଠିକ୍ ଅଛି ତାହାଲେ ମୁଁ ସେମାନଙ୍କୁ ଟିକିଏ କହିକି ଆପଣଙ୍କୁ କହିବି ଆଉ ଫୋନ୍ କରିବି ଆପଣଙ୍କୁ ଆଉ ହଁ କାରଟା ଦେଇ ଦେଇଦିଅନ୍ତୁ ହଉ ଠିକ୍ ଠିକ୍ ଅଛି ସାର୍ ହଁ ଆସୁଛି ହେଲା ସାର୍